ଆମର ଓଡ଼ିଆ ଭାଷା ଓଡ଼ିଆ ଭାଷା ହେଉଛି ବହୁତ ଭଲ ମାତୃଭାଷା ହେଉଛି ଆମର ଓଡ଼ିଆ ହେଲେ ଆଗ ଓଡ଼ିଆଟା ବହୁତ ଇମ୍ପୋଟାଣ୍ଟ ଦେଉଥିଲେ ଏବେ କ'ଣ ନା ସବୁ ସ୍କୁଲ୍ରେ ବି ପାଠ ପଢାଇଲେ ମାନେ ଓଡ଼ିଆଟାକୁ ପଛରେ ରଖି ଦେଉଛନ୍ତି ହିନ୍ଦୀ ଇଂଲିଶ ଏ ଜାଗରେ ବହୁତ ଧ୍ୟାନ ଦେଉଛନ୍ତି ଆମର ଓଡ଼ିଆ ଭାଷାଟାକୁ ପଛରେ ପକାଇ ଦେଉଛନ୍ତି ହେଲେ ଆମ ଓଡ଼ିଆ ଭାଷା ହେଉଛି ବହୁତ ଭଲ ମାନେ ବହୁତ ସହଜ ବି ଆରାମରେ ତୁମେ କହିପାରିବ ଇଂଲିଶରେ ପ୍ରୋବ୍ଲେମ୍ ହେଉଛି ହିନ୍ଦୀରେ କିନ୍ତୁ ଆମ ଭାଷା ହେଉଛି ବହୁତ ସହଜ ଆଉ ସରଳ ଆରାମରେ ଗୋଟେ ଛୋଟ ପିଲାକୁ ବୁଝାଇ ଦେବ ହେଲେ ସିଏ ଭଲ ସେ କହିପାରିବ ହେଲେ ଆମ ଭାଷାଟାକୁ ବହୁତ ପଛରେ ପକାଇ ଦେଉଛନ୍ତି ସ୍କୁଲ୍ମାନଙ୍କରେ ବି ଏବେ ହିନ୍ଦୀ ଇଂଲିଶ୍ ଇଏ କହୁଛନ୍ତି ଓଡ଼ିଆ କହିବାକୁ ଭଲ ପାଉନାହାନ୍ତି ଆରେ ଆମ ନିଜ ମାତୃଭାଷାଟାକୁ ଆମେ ଗର୍ବ କରିକିରି କହିବା କଥା ନା କି ଆମ ଭାଷାଟାକୁ କାହିଁକି ପଛରେ ପକାଇବା ତ ଏଯାକ ସବୁ ସ୍କୁଲ୍ରେ ଏ ଆଗ ସ୍କୁଲ୍ରେ ଓଡ଼ିଆ ଶିଖାଉଥିଲେ ଏବେ କ'ଣ ନା ସ୍କୁଲ୍ମାନଙ୍କରେ ବି ଇଂଲିଶ୍ ହିନ୍ଦୀ ହିଁ ଆଗ ରଖୁଛନ୍ତି ଆମ ଓଡ଼ିଆଟାକୁ ପଛରେ ପକାଉଛନ୍ତି ପିଲାମାନେ ଛୋଟ ପିଲାମାନେ ଓଡ଼ିଆଠୁ ଶିଖିଶିଖି ଯାଉଛନ୍ତି ନା ବଡ଼ ହେଲେ ଇଂଲିଶ୍ ହିନ୍ଦୀ ଇଏ କ'ଣ ପଢୁଛନ୍ତି ଏବେ କ'ଣ ନା ଆଗ ହିନ୍ଦୀ ଇଂଲିଶ୍ ଓଡ଼ିଆଟା ବହୁତ ପଛରେ ଯାଉଛି ଆମ ଭାଷାଟାକୁ ଆଗରେ ରଖିଲେ ନା ଭଲ